ବଗିଚାରେ କାମ କଲାବେଳେ ପାଣି ଫାଣି ଦେଲାବେଳେ କି ଘାସ ଫାସ ବାହାର କଲାବେଳେ କି ଗଛ ପତ୍ର ଲଗେଇଲାବେଳେ ମଶା ଫଶା ବହୁତ କାମୁଡ଼ନ୍ତି ଯେହେତୁ ଗଛ ବାରିରେ ବହୁତ ଅଛି ନା ଲଗା ହେଇଛି ତ ସେଇ ମଶା ଫଶା ବହୁତ ଗୁଡ଼ାଏ ହୁଅନ୍ତି ସେ କାମୁଡ଼ିକି ଫୁଲେଇ ଫୁଲା ଦିଅନ୍ତି ଫୁଲି ଫୁଲା ଯାଏ କୁଣ୍ଡେଇ କାଣ୍ଡି ହୁଏ ବହୁତ ବେଳେବେଳେ ଜ୍ୱର ବି ହେଇଯାଏ ଆଉ ପୋକ ଫୋକ ଗୁଡ଼େ ବି କାମୁଡ଼ନ୍ତି କଳା କଳା ପୋକ ଗୁଡ଼େ ତ ମୁଁ ତ ସେ'ଟା ଗୋଟିଏ ନାଁ ବି ଜାଣିନି ଜିଆ ବି ମାଟି ଭିତରୁ ବେଳେବେଳେ ବାହାରନ୍ତି ଆଉ ସେ ଗଛ ଫଛରେ ଲୁଚି ଲୁଚି କି ସାପ ବହୁତ ଗୁଡ଼ାଏ ଥାଆନ୍ତି ମାନେ ଗଛ ପତ୍ର ସବୁଜକୁ ତାଙ୍କ ର ରଙ୍ଗ ଗୁଡ଼ା ବି ସବୁଜ ଥାଏ ଜଣା ପଡ଼େନି ବେଳେବେଳେ ସେଗୁଡ଼ା ବହୁତ ବିଷାକ୍ତକର ସାପ ଥାଆନ୍ତି ଗୁଡ଼ାଏ ଗୁଡ଼ାଏ କଳା କଳା ସାପ ଗୁଡ଼ାଏ ଥାଆନ୍ତି ସେ ଗୁଡ଼ା ଉପରକୁ ଡେଇଁ ପଡ଼ନ୍ତି ବହୁତ ମାନେ ଡର ଲାଗିବ ଏମିତି ମାନେ ସେ ଗଛ ଭିତରେ ସବୁ ଲୁଚି ଲାଚିକି ଥାଆନ୍ତି ତ ବହୁତ ଡର ଲାଗେ ଗଲା ବେଳେ ଆଉ